ଆମ ବଗିଚାର ରକ୍ଷଣାବେକ୍ଷଣ କରିବା ସମୟରେ ବହୁତ ଅସୁବିଧା ସମ୍ମୁଖୀନ ହୁଏ ମଶା ପୋକ ଆଉ ସମ୍ବାଳୁଆ ସବୁ ଅଲଗା ଜାତିର ପୋକ ସବୁ ବଗିଚାରେ ଜନ୍ମ ନିଅନ୍ତି ପାଣି ଦେବା ଦ୍ୱାରା ଆମ ଗଛବୁଛ ଘାସ ସବୁ ବି ଉଠେ ସେ ଉଠିଲା ପରେ ମଶା ସେଠି ହୁଅନ୍ତି ତାକୁ ସଫା କରିବାକୁ ପଡ଼େ ଆଉ ପୋକ ବି ବର୍ଷା ଦିନେ ବହୁତ ପ୍ରକାର ପୋକ ଜନ୍ମ ନିଅନ୍ତି ସେ ଗଛରୁ ସେ ଗଛ ଘର ଧିଅକୁ ଉଠିଯାଆନ୍ତି ଘର ପାଖରେ ବଗିଚା ଯେହେତୁ ଘର କାନ୍ଥରେ ଚଢ଼ିକିରି ସମ୍ବାଳୁଆ ଆଉ ଅଲଗା ଜାତିର ପୋକ ସବୁ ଘରେ ପଶିଯାନ୍ତି ଗଛକୁ ବି ବହୁତ ନଷ୍ଟ କରନ୍ତି ଫୁଲ ଦେହରେ ବହୁତ ପ୍ରକାର ପୋକ ହୋଇ ଫୁଲ ନଷ୍ଟ କରନ୍ତି ଫଳ ବି ଯାହା ଲଗା ହୁଏ ତାକୁ ବି ନଷ୍ଟ କରନ୍ତି

ଏମିତି ବହୁତ ପୋକ ଆଉ ମଶା ଆଉ ସବୁ ତ ବର୍ଷା ଦିନେ ବେଶୀ ଜାତ ହୁଅନ୍ତି ସେଥିପାଇଁ କିଛି ରାସାୟନିକ ଔଷଧ ବି ବ୍ୟବହାର କରୁ ଆଉ ବହୁତ ସମସ୍ୟା ଗଛ ପାଇଁ ବଗିଚା ପାଇ ଆସି ପହଞ୍ଚେ କିନ୍ତୁ ଆମେ ତାକୁ କେମିତି ସମ୍ମୁଖୀନ କରି ଭଲ ଗଛ ଆଉ ଭଲ ଫୁଲ ଫଳ ଫଳ ହେବ ଆମେ ସେଇଟାକୁ ଔଷଧ ମାଧ୍ୟମରେ ତାଙ୍କୁ ମାରି ସେ ଉପଯୋଗ କରିଥାଉ ଆଉ